ଆଗକାଳରେ ସ୍ତ୍ରୀ ଲୋକମାନଙ୍କୁ ବାହାରକୁ ଯିବାକୁ ଦେଉନଥିଲେ ଏବେକା ଯୁଗରେ କ'ଣ ପୁରୁଷମାନେ ବି ସ୍ତ୍ରୀ ଲୋକମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦେଉଛନ୍ତି ସେମିତିରେ କ'ଣ ସ୍ତ୍ରୀ ଲୋକମାନେ ଆଜିକାଲି ଯୁଗରେ ମାନେ ଆଗରେ ପାଠ ପଢ଼ି ପାରୁନଥିଲେ କି ମାନେ ଏମିତି ବାହାରକୁ ଯାଇକି ମାନେ କିଣା କୁଣି କରି ପାରୁନଥିଲେ କି ମାନେ ଏମିତି ରୋଜଗାର ବି କରିପାରୁନଥିଲେ ସେଇ ସ୍ତ୍ରୀ ଲୋକମାନେ ସେଇ ଘର ଭିତରେ ପଶିକି ସେଇ ରୋଷେଇ ଘର ସେଇ ଘର ଭିତରେ ପଶିଥିବାର ସେଇ ଗୋଟିଏ ଜିନିଷ ଆମେ ଦେଖିଥିଲୁ ଏବେ କ'ଣ ଆମେ ଆଉ କିଛି ଅଲଗା ଅଲଗା ଇଏରେ ଦେଖୁଛୁ ଆମେ ସ୍ତ୍ରୀ ଲୋକ ବାହାରକୁ ଯାଇକି ପାଠ ବି ପଢ଼ି ପାରୁଛନ୍ତି ରୋଜଗାର ମଧ୍ୟ କରିପାରୁଛନ୍ତି କି ଆଜି ଆଉ ଅନ୍ୟ କିଛି ମାନେ ବ୍ୟବସ୍ଥା କିଛି କରିପାରୁଛନ୍ତି କି ମାନେ ଆଜି ଗୋଟେ ଚାକିରୀ ଫାକିରୀ କରିଛୁ ଆଜି ଆମେ ଏକୁଟିଆ ବି ଯାଇପାରୁଛୁ ଯିବା ଆସିବାର ସୁବିଧା ବି ହେଉଛି ମାନେ ପୁରୁଷମାନଙ୍କୁ ବି ଆଉ ମାନେ ଆମେ କ'ଣ ଗୋଟେ ସେତେବେଳେ ଗୋଟେ ଭୟ ଥିଲା ମାନେ ଏଇ ଜିନଷଟା ମାନେ ଆମେ କରିପାରିବୁନୁ କି କ'ଣ ଆମେ ମାନେ ଯେମିତି ଆଗକାଳରେ ଯେମିତି ସ୍ତ୍ରୀ ଲୋକମାନେ ସେଇ ଘର ଭିତରେ ପଶିକି ମାନେ ମୁଁ ଗୋଟେ ଭୟ ରହିଯାଇଥିଲା ମନ ଭିତରେ ଆମେ ଏକୁଟିଆ ଯାଇକି ଜିନିଷଟା କରିପାରିଲାନି ସେଇ ଜିନିଷଟା ମାନେ ଆଉ ନାହିଁ ଏଇ ଜିନିଷଟା ଏବେ ଯେଉଁ ପରିବର୍ତ୍ତନ ହେଲାଣି ଆମେ ଆଜି ଏକୁଟିଆ ହେଇ ଜାଗାକୁ ଆଜି ଏଇ ଗୋଟେ ମାର୍କେଟିଂ ପଡ଼ିଲେ ଆମେ ଯାଇକି ମାର୍କେଟିଂ କରିକି ଆସିପାରୁଛନ୍ତି କି ଆଜି ବାହାରେ ଏଇ ଜିନିଷଟା ଆଜି ଗୋଟେ ଆମେ ସ୍ତ୍ରୀ ଲୋକ ହେଇ ଆଜିକାଲି ଯେମିତି ରୋଜଗାର କରଛନ୍ତି କିଛି ଗୋଟେ ସଂସ୍ଥା ମେଲାଉଛନ୍ତି ଆମେ ସେମିତି ବି ଯାଇକି କରିପାରୁଛୁ ସେଥିପାଇଁ ଆମକୁ ବହୁତ ସହଜ ଓ ସୁବିଧା ବି ହୋଇଥାଏ